ଏହି ଛଅ ସାତ ଦିନରେ ମୁଁ ଗୋଟିଏ ଶାଢ଼ୀ କିଣିଥିଲି ଯେ ଭଲ ପଡ଼ିଲାନି ସେ ଧଡ଼ି ସେ ପୁଣି ଛାପା ଯେଉଁ ଦିଆ ଯାଇଥିଲା ସେହିଟା ରଙ୍ଗ ସବୁ ଯାଇକି ପୁଣି ସେହିଟା ଛାଡ଼ିଗଲା ମୋ ପଇସା ସବୁ ବେକାର ଗଲା